ଓଡ଼ିଶାର ସ୍ଥାନୀୟ ବ୍ୟବସାୟୀ ସମ୍ପ୍ରଦାୟ ସମ୍ପ୍ରଦାୟର ଲୋକମାନେ ଆମେ ଯେଉଁ ଚଳୁଛେ ବଜାରରେ ଆମେ ପରସ୍ପରକୁ ସମସ୍ତେ ସାହାଯ୍ୟ ସହୟାନୁଭୂତି କରନ୍ତି

ରଡ଼୍ ଓଜନ କରେ ମୁଁ ପୁରୁଣା ଲୋକ ମୁଁ ସେ ପୁରୁଣା ଢାଞ୍ଚାରେ ଚଲେଇଛି ମୋ ସାଇଡ଼୍ରେ ଜଣେ ଭାଇ କୋଇଲା ବ୍ୟବସାୟ କରନ୍ତି ସେ କୋଇଲା ବ୍ୟବସାୟ କଲାପରେ ମୁଁ ଦେଖିଲି ତାଙ୍କର ଗୋଟେ କମ୍ପ୍ୟୁଟର୍ ଦଣ୍ଡିରେ ଓଜନ କରୁଛନ୍ତି କମ୍ପୁଟର୍ ଦଣ୍ଡି ଓଜନ କରିଦଉଛନ୍ତି ସେଥିରେ ବି ଟିକେ ଭୁଲ୍ ଭାଲ୍ ନାହିଁ ମୁଁ ବି ସେ ଦୋକାନ ଭାଇ କହିଲି ଭାଇ ହଁ ମୁଁ ତ ଏଇଠି ତିରିଶି ବର୍ଷର ଦୋକାନୀ ମୁଁ ସେଇ ଦଣ୍ଡି ତଲା ଟାଙ୍ଗିକିରି ଓଜନ କରୁଛି ହେଲା ଠିକ୍ ଅଛି ଆଉ ତମେ ଯଦି ବେପାର କରୁଛ ସେ କଣ୍ଟା ଦଣ୍ଡିକି ହଟେଇ ଦେଇ ମୋରି କମ୍ପ୍ୟୁଟର୍ ଦଣ୍ଡି ଗୋଟେ ନେଇ ଆସିବା ସେଇଥିରେ ବେପାର କରିବ କିଛି ଟେନ୍ସନ୍ ନାହିଁ ତଳେ ଥୋଇଦଲେ ହବ ଉପରେ ଥୋଇଲେ ହବ ତମେ ଯେମିତି ଥୋଇଲେ ଆମେ ଏମିତି ନିଜ ପଡ଼ାପଡ଼ୋଶୀ ଭିତରେ ନିଜ ଦୋକାନୀ ଭିତରେ ସମସ୍ତେ ସମସ୍ତଙ୍କ ସହଯୋଗାରେ ଚଳାପଚଳା ଆମେ ହଉ